ସ୍ୱାସ୍ଥ୍ୟ ସେବା ନିମନ୍ତେ ପ୍ରତି ପଞ୍ଚାୟତରେ ଏକଟି ଆମ୍ବୁଲାନ୍ସ କାର୍ଯ୍ୟରତ ହେବା ଦରକାର ପରିବହନ ନିମନ୍ତେ ବସଭଡ଼ା ବୃଦ୍ଧିକୁ କମାଇବା ଓ ରାସ୍ତାଘାଟର ନିର୍ମାଣ କରାଇ ପୁରୁଣା ଖାଲ ଢିପ ରାସ୍ତାଗୁଡିକର ମରାମତି କରାଇବା ଶିକ୍ଷକ ନିଯୁକ୍ତିରେ ନିୟମ ଗୁଡ଼ିକ ପରିବର୍ତ୍ତନ କରିବା ଆବଶ୍ୟକ ଯେପରିକି ସରକାରି ସ୍କୁଲ ମାନଙ୍କରେ ଶିକ୍ଷଣର ଫଳାଫଳ ଯଦି ନିମ୍ନ ମାନର ହୁଏ ତେବେ ଉକ୍ତ ସ୍କୁଲର ଶିକ୍ଷକ ସେଥିପ୍ରତି ଦାୟୀ ହେବା ଦରକାର